ହଁ ରାଜୁ ଭାଇ ମୁଁ ଜଗନ୍ନାଥ କଲୋନୀରୁ କହୁଥିଲି ମୋର କାଲି ଏଗାରଟାରେ ଫ୍ଲାଇଟ୍ ଅଛି ଏଠି କିଛି କ୍ୟାବ୍ କି ଗାଡି କିଛି ବୁକିଙ୍ଗ୍ ହୋଇପାରିବ ମିଳିବ ଯଦି ମିଳିବ ତା'ହେଲେ ମୋତେ କାଲି ଯିବାର ଅଛି ଏଗାରଟାରେ ତା ପୁର୍ବରୁ ଯିବାର ଅଛି ଜଗନ୍ନାଥ କଲୋନୀକୁ କେମିତି କ'ଣ ବନ୍ଦୋବସ୍ତ କରି ପଠେଇଦେବେ